ହଁ କୁହନ୍ତୁ ଆଜ୍ଞା ହଁ ହଁ କୁହନ୍ତୁ ଆଜ୍ଞା ହୁଁ ଅଛି ଅରୁଆ ଉଷୁନା ସବୁଅଛି ଅରୁଆ ଅଛି ତମକୁ ଗୋଟେ ପଚିଶ କିଲିଆ ବସ୍ତା ଆସିବା ସେଟା ଆସିବା ହଜାରେ ଟଙ୍କା ଆଉ ଗୋଟେ ପଚାଶ କେଜି ବସ୍ତା ଆସିବ ସେଟା ଆସିବା ଅଠରଶହ ଟଙ୍କା ଆଉ ଉଷୁନା ଅଛି ସେଟା ଆସିବା ଆପଣଙ୍କୁ ପ୍ୟାକେଟ୍ ଚଉଦଶହ ଟଙ୍କା ହଁ ଏବେ ଆସନ୍ତୁ ଆପଣ ଆପଣଙ୍କ ସାମ୍ନାରେ ଖୋଲିକି ଦେଖେଇକି ଦେଇଦେବି ପୁରା ଭଲ ସେଟା ବସ୍ତାରେ କେମିତିଆ ଆସୁଛି ଆପଣ ଆମେ ବି ତ ଖୋଲିକି ଦେଖୁନୁ ଆମକୁ ଯେମିତି ଦେଉଛି ଆମେ ସେମିତି ଆଣିକି ବିକି ବିକ୍ରି କରିଦେଉଛୁ ତା'ପରେ ସେ ଭିତରେ କଣ ଅଛିକି କି ନାହିଁ ସେଟା ତ ଆମକୁ ଆଉ ଜଣା ନାହିଁ ଆଉ ଆପଣ ଯଦି କମ୍ପ୍ଲେନ୍ ଦେଉଛନ୍ତି ତା ହେଲେ ଆପଣଙ୍କୁ ଆମେ ଖୋଲିକି ସେ ବସ୍ତା ଖୋଲିକି ଦେଖେଇଦେବି ଭିତରେ ତା'ପରେ ଆପଣଙ୍କୁ ଦେବି କିଛି ଅସୁବିଧା ନାହିଁ ହଁ ଏବେ ଆସନ୍ତୁ ବହୁତ ପତଳା ଅଛି ଚାଉଳ ପୁରା ବଢ଼ିଆ ଭାତ ହେବ ପୁରା ମସ୍ତ ଚାଉଳ ଯାହା ଆମେ ମୁଁ ନିଜେ ଘରେ ବ୍ୟବହାର କରୁଛି ଆପଣଙ୍କୁ ସେଇଟା ଦେବି ଆପଣ ଆସନ୍ତୁ ଭଲ ରେଟ୍ ଲଗେଇବି ଆପଣ ଆପଣଙ୍କୁ ଦେଇଦେବି ଡାଲି ମୁଗ ଡାଲି ମସୁର ଡାଲି ସବୁଅଛି କେଜି ସେଗୁଡ଼ା ଅଛି ଅଶୀଟଙ୍କା ଗୋଟେ ଅଛି ଗୋଟେ ଅଛି ନବେଟଙ୍କା ଆଉ କଣ କଣ ଦରକାର ନାହିଁ ନାହିଁ ଯିବେ କେତେବେଳେ କୋଉଟା ଆସୁଛି ସେଇଟା ତ ଆଉ କହିହେଉନି ନ ହେଲେ ତ ସେମିତି କିଛି ନ ଆମକୁ ଆମକୁ ତ ଆମେବି ତ ସାମାନ କଣ ମାଗେଣାରେ ଆଣୁଛୁକେ ଆମେବି ତ ପଇସା ଦେଇକି ଏକା ଆଣୁଛୁ ତା'ପରେ ଆଣିଲାପରେ ଏବେ

ହଁ ସେଇଟା ତ ଠିକ୍ କଥା ନା ସେଇଟା ତ ଠିକ୍ କଥା ଏବେ ସେଲିଙ୍ଗ୍ ଗୋଟେ ଅଛି ଯେ ଦେଖିବାପାଇଁ ଏଇ ଟାଇମ୍ ମିଳୁନାହିଁ ଯେମିତି ଆସୁଛି ସେମିତି ଗୋଟେ ଦୁଇଟା ବସ୍ତା ଖରାପ ହେଇଯାଇଛି ସେଇଟା ଯଦି ଆପଣଙ୍କୁ ମିଳି ଯାଇଥିବା ବୋଧେ ସେଟା ଆପଣଙ୍କ ଭାଗ୍ୟରେ ଏକା ମିଳିଗଲା ଏବେ ଆଉ ସେଟା କ'ଣ କରିପାରିବି ସେଟା ଆପଣଙ୍କୁ ମିଳିଗଲା ସେଥିପାଇଁ ଆପଣ ଏବେ ଅବ୍ଜେକ୍ସନ୍ ଦେଉଛନ୍ତି ସେଟା ଆଉ କାହାକୁ ମିଳିଲାନି ସେଥିପାଇଁ କିଛି କିଏ କହିନାହାନ୍ତି ଆପଣ ଯଦି କହୁଛନ୍ତି ତାହେଲେ ଆମେ ସେଟା ଚେକ୍ କରିବୁ ଆଉ ସବୁ ଅଛି ଡାଲି ତେଲ ସବୁକିଛି ଅଛି ମୋ ପାଖରେ ତେଲ ଅଛି ଗୋଟେ ଅଛି ଶହେତିରିଶ ଗୋଟେ ଅଛି ଶହେଚାଳିଶ ଗୋଟେ ଶହେଷାଠିଏ ଲିଟର୍ ସବୁ ହଁ ଜିରା ଏସବୁ କିଛି ଅଛି ଜିରା ଆପଣ ଏବେ କେତେ ନେବେ ଅଢ଼େଇଶହ ଯଦି ଆପଣ ପାଏ ନେବେ ତା'ହେଲେ ପାଏ ଆସିବ ଆପଣଙ୍କୁ ଶହେଟଙ୍କା ଆଉ ଯଦି କିଲୋ ନେବେ ତା'ହେଲେ କିଲୋ ଟିକେ କମ୍ ଆସିବା ସେଟା ବହୁତ ଭଲ ଜିରା ନା ଆଉଗୋଟେ ଅଛି ଶସ୍ତାଟା ଟଙ୍କା ସତୁରି ଟଙ୍କା ପାଏ ନାହିଁ ଆଜ୍ଞା ସେମିତି ନାହିଁ ସେମିତି ନାହିଁ ଆଜ୍ଞା ମାନିବି କାହିଁକି ଆପଣ ଆପଣମାନେ ଭଲ ଥିବେ ଆମେ ବି ଭଲ ଥିବୁ ଆଉ ଆପଣମାନେ ମରିଗଲେ ଆମେବି ମରିଯିବୁ ଲଙ୍କାଗୁଣ୍ଡ ହଳଦୀଗୁଣ୍ଡ ସବୁଅଛି ଚିନି ଆଳୁ ପିଆଜ ଏସବୁ ଆପଣ ଏତେ ତ କହିହେବନି ଆପଣ ଆସନ୍ତୁ ଦୋକାନରେ କେତେବେଳେ ଫ୍ରୀ ଟାଇମ୍ ରେ ସବୁ ଦେଇଦେବି ଆପଣଙ୍କୁ କମ ଲଗେଇକି ଦେଇଦେବି

ଠିକ୍ ଅଛି ଆଜ୍ଞା ରହୁଛି